ମୁଁ ବାଇକିଂ କଲାବେେଲେ ଅନେକଗୁଡ଼ିଏ ସମସ୍ୟାର ସମ୍ମୁଖୀନ ହୋଇଛି ଏବଂ ସେହି ସବୁ ସମସ୍ୟା ବା ଯାହା ସମସ୍ୟା ରହିଛି ତାହା ବହୁତ ବଡ଼ କଥା କାହିଁକିନା ଆମେ ଯେତେବେଲେ ଆମେ ରାସ୍ତାରେ ଯାତ୍ରା କରୁଛୁ ପାଣିପାଗ ହେଲା ବା ପାଣିପାଗ ଖରାପ ଯୋଗୁଁ ଅନେକଗୁଡ଼ିଏ ବାତ୍ୟା ହୋଇଥାଏ ବା ଯାହା ଆସିଥାଏ ବା ଅନେକ ଯଦି ଅଧିକ ପରିମାଣରେ ବର୍ଷା ହେଲା ତ ଆମେ ବାଇକ୍ ବି ଚଲେଇପାରିବା ନାଇଁ ଠିକ୍ସେ କାହିଁକିନା ଆମ ଆଖିରି ପାଇବ ସେଥିପାଇଁ ଆମେ ହେଲମେଟ୍ ମଧ୍ୟ ପରିଧାନ କରିବା ଏହିପରି ଭାବରେ ଆମେ ବାଇକିଂ କଲାବେେଲେ ଯେଉଁ ଆମର ଭୟଟା ଅଛି ବା ବର୍ଷା ହେଲେ ଆମେ କିପରି ବାଇକିଂ କରିପାରିବା ସେଥିରୁ ଆମେ ରକ୍ଷା ପାଇବା କାହିଁକିନା ହେଲମେଟ୍ ଆମର ଶରୀରକୁ ଆମର ମୁଣ୍ଡକୁ ରକ୍ଷା କରେ ଏବଂ ଯାହା ତା'ର ଗ୍ଲାସ୍ ରହିଛିି ତାହା ପାଣି ଯାହା ଉପରକୁ ଆସି ଆମ ଆଖି ଆକରୁ ଯାହା ଯାଉଛି ବା ଆମ ଆଖି ଆକରେ ଯାହା ପଡ଼ୁଛି ପାଣି ତାହାକୁ ଠିକ୍ ଭାବରେ ରଖିଥାଏ ତ ସେଥିପାଇଁ ଆମେ ବାଇକିଂ କଲାବେେଲେ ହେଲମେଟ୍ ମଧ୍ୟ ପରିଧାନ କରିଥାଉଁ ଏବଂ ଖରାପ ପୁଣି ପାଣିପାଗ ଯାହା ରହିଲା ଖରାପ ଟ୍ରାଫିକ୍ ଯାହା ରହିଲା ଅନେକ ସ୍ଥାନରେ ଖରାପ ଟ୍ରାଫିକ୍ ମଧ୍ୟ ଥାଏ ଯାହାକି ଟ୍ରାଫିକ୍ ନିୟମ ବା ଟ୍ରାଫିକ୍ ରୁଲ୍ର ଉପରେ ବା ଟ୍ରାଫିକ୍ ରୁଲ୍ ଯାହା କହିଥାଏ ତାକୁ ମାନି ନଥାଏ ଅନ୍ୟ ଟ୍ରାଫିକ୍ ମଧ୍ୟ ତିଆରି ହୋଇଥାଏ ତ ସେହିପରି ଟ୍ରାଫିକ୍ରୁୁ ଆମେ କିପରି ବଞ୍ଚିବା ବା ଯାହା ଖରାପ ଟ୍ରାଫିକ୍ମାନେ ଅନେକ ସ୍ଥାନରେ ଟ୍ରାଫିକ୍ ବେଶୀ ଜାମ୍ ହୋଇଯାଆନ୍ତି ବଡ଼ ବଡ଼ ସହରରେ ଏବଂ ଯିବା ଆସିବାକୁ ବହୁତ କଷ୍ଟ ହୁଏ ଏଥିରୁ ବି ସରକାରଙ୍କୁ ଅନେକଗୁଡ଼ିଏ ପଦକ୍ଷେପ ନେବା କଥା କାହିଁକିନା ଅନେକ ଜାଗାରେ ଟ୍ରାଫିକ୍ ଜାମ୍ ହେବା ଦ୍ୱାରା ଆମ୍ବୁଲାନ୍ସ ମଧ୍ୟ ଆଗକୁ ଯାଇପାରିନଥାଏ ଅନେକଗୁଡ଼ିଏ କାମ ମଧ୍ୟ ଅନେକ ଲୋକର ଅଟକି ଯାଇଥାଏ ତ ସେଇଭଲି ଭାବରେ ଆମେ ସମସ୍ତଙ୍କୁ ସାହାଯ୍ୟ କରିବା କଥା ଏବଂ ସରକାର କିଭଲି ଆଗକୁ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିବେ ତାହାକୁ ଆମେ ଆଗକୁ ନେବା କଥା